ମୋ ପାଖରେ କିଛି ଗୁପ୍ତ ଉପାଦାନ ଅଛି ଯାହାକି ମୁଁ ଜିରା ଲଙ୍କାକୁ ଭାଜିକରି ଗୁଣ୍ଡକୁ ନିରାମିଷ ଖାଦ୍ୟରେ ପକାଇଥାଏ ଏବଂ ଗୋଟିଏ ମସଲାକୁ ଚୂନ କରି ଆମିଷ ତରକାରୀରେ ପ୍ରୟୋଗ କରିଥାଏ ଏହି ସବୁ ଖୁବ୍ ସୁନ୍ଦର ଦେଖାଯାଏ ଏବଂ ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ ହୋଇଥାଏ ଯାହାକି ମୋତେ ଅତ୍ୟନ୍ତ ଆନନ୍ଦ ଦେଇଥାଏ